ହଁ ଆପଣ ଆମ ଗଞ୍ଜାମ ଜିଲ୍ଲାରେ ବୁଲବାକୁ ଚାହୁଁଛନ୍ତି କି ତ ଆପଣ କେଉଁଠିକି ବୁଲିବାକୁ ଆସିଥିଲେ ଓହୋ ଆପଣ ନୂଆରେ ଆସିଛନ୍ତି ହଁ ଆମ ଗଞ୍ଜାମ ଜିଲ୍ଲାରେ ପ୍ରସିଦ୍ଧ ମାଁ ତାରାତାରିଣୀ ବି ଅଛନ୍ତି ଆଉ ଗୋପାଳପୁରରେ ଗୋପାଳପୁର ସି ବିଚ୍ ବି ଅଛି ଯେଉଁଟାକି ଆପଣ ସମୁଦ୍ର ଅଛି ଆପଣ ସେଇଟା ଆପଣ ବୁଲାବୁଲି କରିପାରିବେ ଆ ସେଇଟି ବହୁତ ଭଲ ସୁନ୍ଦର ଜାଗା ବି ଅଛି ଆଉ ବ୍ରହ୍ମପୁରରେ ଧବଳେଶ୍ୱର ମନ୍ଦିର ଅଛି ଯୋଉଟାକି ଆପଣ ସେଇଠି ଶିବ ମହାପ୍ରଭୁ ପୂଜା ପାଉଛନ୍ତି ତ ଆପଣ ସେଇଠି ବି ବୁଲି ପାରିବେ ବହୁତ ସୁନ୍ଦର ସୁନ୍ଦର ଜାଗା ଦେଖିବାକୁ ଅଛି ହଁ ହଁ ସେଇଠି ସେଇଠି ଅଛି ଆମର ଏପଟେ ହଁ ହୋଇଯିବ କମ୍ ସେ କମ୍ ଦୁଇଶହ ପଚାଶ କିଲୋମିଟର୍ ଏମିତି ହୋଇଯିବ ହଁ ଆମର ଏପଟ ଲାଇନ୍ରେ ଅଛି ଗୋଟେ ଭଞ୍ଜନଗରରେ ବିଜୁପଟନାୟକ ପାର୍କ ବି ଅଛି ଯେଉଁଟାକି ଦେଖିଆ ପାଇଁ ଆପଣ ଚାରିଆଡ଼ୁ ଲୋକ ଆସଥାଉଛନ୍ତି ଯେପରିକି ଫରେନର୍ମାନେ ଚାରିଆଡ଼ୁ ଲୋକ ଦେଖିବାକୁ ଆସୁଛନ୍ତି କାରଣ ସେଇଟା ପ୍ରାକୃତିକ ଦୃଶ୍ୟ ଯେପରିକି ଖେଳନା ପିଲାମାନଙ୍କ ପାଇଁ ଖେଳନା ଅଛି ସବୁ ଦେଖିବାକୁ ସୁବିଧା ଅଛି ଆପଣ ଯଦି ଚାହୁଁଛନ୍ତି ତ ଆପଣ ଏଇ ଆମ ଗଞ୍ଜାମ ଜିଲ୍ଲାରେ ରୁମ୍ ଭଡ଼ା ନେଇକି ବି ରହିବି ରହିକି କେତେ ଜାଗା ଦେଖିପାରିବେ ଆପଣ ଜାଣିବାରେ ଏଇଠି ଆମର ବିଭିନ୍ନ ପ୍ରକାରର ମହାପ୍ରଭୁ ମନ୍ଦିର ଦେବାଦେବୀ ମନ୍ଦିର ବି ଅଛି ପ୍ରତ୍ୟେକ ଆପଣ ଯାହା ଚାହିଁବେ ତାହା ଯାଇପାରିବେ ଆପଣ ଯଦି ଜାଣିନାହାଁନ୍ତି ତ ମୁଁ ଆପଣଙ୍କୁ ସାଙ୍ଗରେ ନେଇକି ବି ବୁଲେଇ ପାରିବି ହଁ ଅଛି ଅଛି ବ୍ରହ୍ମପୁରରେରେ ତାରାତାରିଣୀ ମନ୍ଦିର ଚାରି ସବୁଆଡ଼େ ମନ୍ଦିର ଅଛି ଏବଂ ଏପଟେ ଏପଟେ ଧବଳେଶ୍ୱର ଅଛି ଧବଳେଶ୍ୱର ପରେ ଆମର ଏପଟେ ଯୋଉ ବୁଗୁଡ଼ା ଲାଇନ୍ରେ ବୁଦ୍ଧ ଅଛି ଯେଉଁଟାକି ସେଇଠି ବି ବଢ଼ିଆ ବଢ଼ିଆ ଭଲ ଜାଗା ହୁଏ ବି ଆମେ ପ୍ରସିଦ୍ଧ ବୋଲି ମାନୁଛୁ ଯେଉଁଟାକି ପିକ୍ନିକ୍ କରିବାକୁ ପିଲାମାନେ ଯାଇଥାନ୍ତି ଆଉ ଏପଟେ ସୋରାଡ଼ି ହଁ ହଁ ସେଇ ହ୍ରଦ ବି ଅଛି ଯେଉଁଟା କି ଆପଣ ବହୁତ ଏନ୍ଜୟ ବି କରିପାରିବେ ସେଇଟା ବି ଭଲ ଜାଗା ଏପଟ ଲାଇନ୍ରେ ଆମର ଅଛି ଖସଡ଼ା ଜିରାଙ୍ଗ ତପ୍ତପାଣି ଏଭଳି ବିଭିନ୍ନ ପ୍ରକାର ଧାର୍ମିକ ଜାଗା ବି ଅଛି ଆପଣ ବୁଲିପାରିବେ ସେଠି ବି ପିକଚର୍ ବି ସୁଟିଂ ହେଉଛି ଏବେ ବହୁତ ସୁନ୍ଦର ଜାଗା ଦେଖିବାକୁ ଆପଣ ଯଦି ଚାହୁଁଛନ୍ତି ତ ଆପଣଙ୍କୁ ମୁଁ ସାଙ୍ଗରେ ଧରିକି ବି ଯାଇପାରିବି ଆପଣ ଚେଷ୍ଟା କରନ୍ତୁ କେବେ ଆସିବାକୁ ଆସିକି ଆମର ଏଠି ରୁମ୍ ଭଡ଼ା ନେଇକି ରହିବେ ତ ରହିଲାପରେ ଏମିତି ଗୋଟେ ଦିନ ଛୁଟି କରିକି ଆମେ ସବୁ ଚାରିଆଡ଼େ ପ୍ରତ୍ୟେକ ମନ୍ଦିର ଦେବାଦେବୀ ମନ୍ଦିର ଏବଂ ବିଭିନ୍ନ ଜାଗା ବି ମୁଁ ଆପଣଙ୍କୁ ବୁଲେଇପାରିବି ହଁ ହଁ ଆପଣ ଚାହିଁବେ ଯଦି ମୁଁ ରୁମ୍ ବି ଗୋଟେ ଭଡ଼ା ଦେଇପାରିବି ଆପଣ ସେ ରୁମ୍ରେ ଭଡ଼ା ନେଇକି ରହିପାରିବେ ଆଉ କେମିତି ଗୋଟେ ଦିନ ବାହାର କରି ଆମେ ବୁଲିବାକୁ ଯାଇପାରିବା ଆପଣ ଯଦି ଚାହୁଁଛନ୍ତି ତ ମୁଁ ଆପଣଙ୍କୁ ଧରିକି ବୁଲିବାକୁ ଯାଇପାରିବି ଆପଣ ଗୋଟେ ଦିନ ଟାଇମ୍ କାଢ଼ନ୍ତୁ ଆମେ ସବୁ ମିଶିକିରି ଆମେ ସବୁ ଗୋଟେ ଦିନ ମିଶିକିରି ବୁଲିବାକୁ ଯିବା ଓକେ ହଉ ରଖିଲି